ହ୍ୟାଲୋ ହଁ ଆଜ୍ଞା କହୁନ୍ ହ୍ୟାଲୋ ହଁ ଆଜ୍ଞା ଆପଣ କେନ୍ରୁ କହୁଛନ୍ତି କି ହଁ ହଁ ଆପଣ କେମିତି ଯିବାର୍ ଲାଗି ଚାହୁଁଛନ୍ତି ମ୍ୟାଡ଼ମ୍

ଆପଣ କେତେ ଯାଏଁ ଯିବେ କି ମ୍ୟାଡ଼ମ୍ ଆପଣ ଯଦି ବୁଲେର ନେବେ ବୋଇଲେ ଅଧିକା ପଡ଼ିବ କମ୍ ଟିକେ ପଡ଼୍ବା ଆଉ ଯଦି ଆପଣ ଦୁଇ ଜଣ ଯିବେ ବୋଇଲେ ଯଦି ଇଣ୍ଡିକା ଫିଣ୍ଡିକା ନେବା ଲାଗି ଚାହୁଁଛନ୍ ବୋଇଲେ ଟିକେ ଅଧିକା ପଡ଼୍ବା ରେଟ୍ ହଉ ମ୍ୟାଡ଼ମ୍ ଆପଣ ତା'ହେଲେ ବୋଲେର ନେବେ ବୋଲେର ନେଲେ ତ ଆମେ ପଚିଶିଶହ ଖଣ୍ଡେ ନେଉଛୁ ତା' ବାଦ ଆପଣ ଯଦି ବୁଲାବୁଲି କର୍ବେ ତା'ହେଲେ ଅଧିକା ହେଇପାରେ ହଉ ମ୍ୟାଡ଼ମ୍ ଆପଣ ଯଦି କିଲୋମିଟର ହିସାବରେ ଦେଇ ଦେବେ ତ ଆଉ ଟିକେ ଠିକ୍ ହୁଅନ୍ତା ହଉ ମ୍ୟାଡ଼ମ୍ ଆପଣ କେନ୍ କେନ୍ ଜାଗାକୁ ଯିବାର୍ ଲାଗି ଚାହୁଁଛନ୍ ଆଜ୍ଞା ହଉ ମ୍ୟାଡ଼ାମ ଆଉ ଆପଣ କେତେବେଳେ ବାହାର୍ବେ ହଉ ମ୍ୟାଡ଼ାମ୍ ହଉ ହଉ ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ଆପଣ ତା'ହେଲେ ଘଣ୍ଟେଶ୍ୱରିରେ ଭୁଜି କର୍ବେ ସମଲେଶ୍ଵରୀ ବୁଲିକି ବୁଲାକି ଯିବେ ଆଉ ପାର୍କ ଡିଅର ପାର୍କ ବୁଲିବେ ତା'ପରେ ସମ ସମ୍ବଲପୁର ପାଖରେ ବହୁତ ମନ୍ଦିର୍ ମାନ ଅଛି ସେ ମନ୍ଦିର୍ ମାନ ବୁଲ୍ବେ ଆଉ ତା'ପରେ ଆପଣ ଘଣ୍ଟେଶ୍ଵରି ହୀରାକୁଦ ଯିବେ ଯଦି ହଁ ହୀରାକୁଦରେ ବୁଲାବୁଲି କର୍ବେ ଆଉ ତା'ପରେ ଘଣ୍ଟେଶ୍ୱରୀ ଯାଇକି ସେଠା ସେଠାରେ ମା' ଦେବୀ ମା'ଙ୍କ ପ୍ରସାଦ ସେବନ କର୍ମା ଆଉ ଆସ୍ମା ହଉ ହଉ ମ୍ୟାଡ଼ମ୍